ମୋ' ଚାରିପାଖରେ ଥିବା ପାଞ୍ଚଜଣଙ୍କର ନା ସାଙ୍ଗର ନାମ ହେଲା ଅଶୋକ କୁମାର ସାହୁ ଉମାକାନ୍ତ ପଟ୍ଟନାୟକ ସାରଙ୍ଗଧର ମହାପାତ୍ର ଉପେନ୍ଦ୍ର କୁମାର ଜେନା ଶିବପ୍ରଦ ପ୍ରଧାନ